ଦେଖନ୍ତୁ ବର୍ତ୍ତମାନ ଯେଉଁ ଦେଶର ଟେକ୍ନୋଲୋଜି ଯେତେ ଉନ୍ନତ ଉନ୍ନତ ସେ ଦେଶ ସେତେ ଉନ୍ନତ ତେଣୁ ଟେକ୍ନୋଲୋଜି ବିଷୟରେ ଟେକ୍ନୋଲୋଜି ବିଷୟରେ ସମସ୍ତେ ବିଶ୍ୱାସ କରନ୍ତି ଟେକ୍ନୋଲୋଜି କି ତେଣୁ ଟେକ୍ନୋଲୋଜି କେମିତି ସବୁଠୁ ବଢ଼ିଆାରୁ ବଢ଼ିଆ ହେବ ସେ ବିଷୟରେ ସମସ୍ତେ ପ୍ରୟାସ କରନ୍ତି କରୁଛନ୍ତି କିନ୍ତୁ ଯିଏ ଟେକ୍ନୋଲୋଜିରେ ଆଗରେ ରହିଲା ସେ ହିଁ ବିଶ୍ଵକୁ ଅଧୀନରେ ନେବାର କ୍ଷମତା ତାର ଅଛି ଯାହା ବି ହେଉ ଟେକ୍ନୋଲୋଜି କ୍ଷେତ୍ରରେ ଆମେ ବି ପଛରେ ନାହୁଁ ଆମର ଅଧ୍ୟୟନ ନିହାତି ଟେକ୍ନୋଲୋଜି ବିଷୟରେ ନିହାତି ଆଜିକା ସମାଜ ନିହାତି ଟେକ୍ନୋଲୋଜିର ଅଧ୍ୟୟନ କରିବା ଉଚିତ ଏବଂ ଟେକ୍ନୋଲୋଜି ଆହୁରି ସାାଣିତ କରିବା ଉଚିତ ଯେମିତି ଆମେ ଆମେରିକା ଚାଇନାକୁ ମଧ୍ୟ ଜାପାନକୁ ମଧ୍ୟ ପଛରେ ପକାଇ ପାରିବା ଆଉ କାହିଁକି ନା ସେ ହିଁ ସେହି ଚାରି ପାଞ୍ଚଟା ଦେଶ ଯିଏ କି ଆମଠୁ ଟେକ୍ନୋଲୋଜିରେ ଆଗରେ ଅଛନ୍ତି ଯେଉଁଟା କି ଆମେ ନିହାତି ଆମ ଚେଷ୍ଟା ଦ୍ୱାରା ଆମେ ସଫଳ କରିପାରିବା ଟେକ୍ନୋଲୋଜି ଏମିତି ଗୋଟେ ଜିନିଷ ବର୍ତ୍ତମାନ ସମାଜରେ ଟେକ୍ନୋଲୋଜି ବିନା କୌଣସି ଗୋଟେ ଦେଶର ସ୍ଥିତି ବି ନାହିଁ ତେଣୁକରି ଆମେ ନିହାତି ଅଧ୍ୟୟନ କରିବା ଉଚିତ୍ ଆଉ ଏହା ବିଷୟରେ କେମିତି ଅଧ୍ୟୟନ କରାଯିବ କ'ଣ କରାଯିବ ସେ ବିଷୟରେ ଆମେ ଉପାୟ ସହିତ ଟେକ୍ନୋଲୋଜିରେ ଅଧ୍ୟୟନ କରାଯିବା ଉଚିତ କାହିଁକି ନା ଟେକ୍ନୋଲୋଜି ସେମିତି ଅଧ୍ୟୟନ କରି ଦେଲେ ତ ହେବନି ଟେକ୍ନୋଲୋଜି କି ଆମେ କେମିତି ଆୟତ କରିବା ଆହୁରି ନୂଆ ନୂଆ ଟେକ୍ନୋଲୋଜି ଆମେ କେମିତି ଶିଖିବା ସେ ବିଷୟରେ ବି ଆମର ଦେଶରେ ବହୁତ ଆଲୋକପାତ ହେବା ଉଚିତ ଯାହା ବି ଚାଲିଛି ଆହୁରି ମୋ ହିସାବରେ ଆହୁରି ଆଗକୁ ଭଲ କି ଟେକ୍ନୋଲୋଜି ବିଷୟରେ ସମସ୍ତଙ୍କ ଘରେ ଘରେ ଟେକ୍ନୋଲୋଜି ପହଞ୍ଚିବା ଉଚିତ୍ ଟେକ୍ନୋଲୋଜିର ଅଧ୍ୟୟନ ଯେତେ ଯେଉଁ ଯେଉଁ ଦେଶରେ ଯେତେ ଟେକ୍ନୋଲୋଜି ଅଧିକ ଅଧ୍ୟୟନ ହେବ ସେ ଦେଶ ସେତେ ଉନ୍ନତ ହେଇ ଚାଲିବ